ମୁଁ ଛୋଟବେଳରୁ ଫୁଲକୁ ବହୁତ ଭଲ ପାଏ ତେଣୁକରି ମୋର ଇଛା ହେଲା ଦେଖି ମୋ ବାଡ଼ିରେ ଫୁଲଗଛ ଟିକିଏ ଲଗାଇବା ପାଇଁ ସୁନ୍ଦର ସୁନ୍ଦର ଫୁଲ ଗଛ ଗୋଲାପ ଗଛ ଗେଣ୍ଡୁ ଗଛ ଟଗର ଗଛ ବିଭିନ୍ନ ଜାତିର ଫୁଲ ଗଛ ମୁଁ ଲଗାଇଛି ତାପରେ ମୋର ବିନା ସାରରେ କିଛି ଫଳ ଖାଇବା ପାଇଁ ବି ମୋର ଇଛା ଅଛି ରୋଗ ବୈରାଗ ହେବନି ତେଣୁକରି ମୁଁ ମୋ ବାଡ଼ିରେ କଦଳି ଗଛ ଯାହାକି ସଜନା ଶାଗ ଗଛ ତାପରେ ବାଇଗଣ ଗଛ ତାପରେ ଲଙ୍କା ଲଗାଇଛି ଶାଗ ଲେଉଟିଆ ଶାଗ କୋଶଳା ଶାଗ ଖଡ଼ା ଶାଗ ଏମିତି ସବୁ ଲଗାଇଛି ସାର ଦେଇନି ଟୋଟାଲି ଖାଲି ପାଣି ଖତ ଆଉ ପାଣି ତାପରେ ଆମର ଲେମ୍ବୁଗଛ ବାଡ଼ିରେ ଅଛି ତାପରେ କଦଳି ଗଛ ଅଛି ଅମୃତଭଣ୍ଡା ଗଛ ଅଛି ସବୁ ମୁଁ ମୋର ସଖାଳୁ ଉଠେ ଶାଗ ମେଞ୍ଚାଏ କରେ ତାକୁ ଧୁଆଧୁଇ କରିକି ଆଣେ ସେଥିରୁ ବାଇଗଣ ଦିଟା ତୋଳିକି ଆଣେ ତରକାରି ପାଇଁ ଅମୃତଭଣ୍ଡାଟେ ପାରି ଆଣେ କଟା ବଟା କରିକି ରୋଷେଇ କରିକି ଆମେ ଆମର ଖାଉ